ହଁ ଭାଇ ଆପଣ ବାଗଗଡ଼ରେ ରହୁଛନ୍ତି ତ ହଁ ଆର୍ କ'ଣ ବେପାର ଏପଟେ ସେ ନାଇଁ ବେପାର ଆଉ ଏତେ ବାଗ ନାଇଁ ଏତେ ତ ବେପାର ବାକି ନେଇଯାଉଛନ୍ତି ବେପାର ସବୁ ବୁଡ଼ିଲାଣି ଆଉ ପଇସାପତର ନାହିଁ ହଁ ବେପାର ନାହିଁ କିଛି ଆଉ ସେଇ ବିି କେଉଁଠି କ'ଣ ଗୋଟେ ଜାଗା ଦେକଖେ ଗୋଟେ ବେପାର ପତ୍ର କରିବା ଆ ନାଇଁ ଏଠି ଦୋକାନ ହୋଇଗଲାଣି ଯେ ଦୋକାନ ଚାଲୁନି ଲୋକ ଆଉ ଏଠୁ ନେଉନାହାନ୍ତି ଯେଉଁ ବଡ଼ ବଡ଼ ଦୋକାନରୁ ନେଉଛନ୍ତି ଆମ ଛୁଟ ଦୋକାନକୁ ପଚାରୁଛି କିଏ ହଁ ଏଠି ତ ନାଇଁ ଏଠି ବେପାର ନାହିଁ ଗାଁ ଗହଳିରେ ବେପାର ହେଲେ କେତେ ହେଉନି ଯମା ଆଉ ସେଇଠି ଦେଖେ ଗୋଟେ ଦୋକାନ ବୋକାନ କରିବା ହଁ ହଁ ହଁ ହଉ ଗୋଟେ ଭଲ ଜଗା ଦେଇକି ଯେଉଁଠି ବେପାରପତର ହେବ ସେଇଠି ଗୋଟେ ଦେଖିକି କ'ଣ ଦେଇକି ଗୋଟେ ସେଇଠି ଯାଇକି କରିବା ଦୋକାନ ପତର ଆଉ ହଁ ନାଇଁ ଉଠା ଦୋକାନ ହଁ ପରମାନେଣ୍ଟ ରହିଛିି ହଉ ଦେଖିକି କ'ଣ ହେଉଛି ହଁ ଦେଇକି ଗୋଟେ ଭଲ ଜଗାଟା ଦେଖେ ହଁ ହଁ ହଁ ହଁ ହଉ ହଁ